ହଁ ହଁ ଭାଇ ନମସ୍କାର କେମିତି ଅଛନ୍ତି ହଁ ବହୁତ ହଁ ବହୁ ହଁ ବଢ଼ିଆ ଅଛୁ ଆଉ ପରିବାର କେମିତି ଅଛନ୍ତି ଆଉ ଆପଣ ଯାତ୍ରାରେ ଆସିଲେ ଯେ ପରିବାର ସହିତ ଆସିଛନ୍ତି ନା ଜଣେ ଆସିଛନ୍ତି ହଁ ହଁ ହଁ

ହଁ ହଁ ହଁ ହଁ ଦେଖିବା ପାଇଁ ତ ମିଳିବନି ସତ କଥା କିନ୍ତୁ ନାଇଁ ଏବର୍ଷ ଆପଣ କ'ଣ ବାଲିଯାତ୍ରାରେ ସବୁ ଏନଜୟ କରିବା ପାଇଁ ଚାହୁଁଛନ୍ତି ପରିବାର ସହିତ

ହଁ ଏ ଭାଇ ଶୁଣନ୍ତୁ ଯା ହେଉ କିନ୍ତୁ ପରିବାରରେ ଯେଉଁ ମ୍ୟାଡ଼ାମ୍ ଯାକ ଅଛନ୍ତି ତାଙ୍କୁ ଆଗ ପ୍ରୟୋରିଟି ଦିଅନ୍ତୁ ତାଙ୍କ ପାଇଁ ଗୋଟେ କପଡ଼ା ଲତା କି ତାଙ୍କ ମନପସନ୍ଦ ଗୋଟିଏ ହିଲ୍ ଚପଲଟିଏ କି ଗୋଟେ ଭେନିଟି ଏଇଟା ଆଗ ମଷ୍ଟ ରଖନ୍ତୁ ନହେଲେ ଆପଣ ଯାହା ଆମେ ଯାହା ଯାତ୍ରା ଦେଖିଥିବା ନାଇଁକି ଘରେ ଗଲେ ଆଉ ସେମାନେ ଗୋଟେ ଯାତ୍ରା ଦେଖାଇଦେବେ ହଁ ହଁ ହଁ ଆଉ

ହଁ ହଁ ହଁ ହଁ ହଁ ହଁ ଆଚ୍ଛା ଆମର ଯାହା ଇନକମ୍ ଅଛି ସେହି ସେତେ ମଧ୍ୟରେ ହିଁ ଆମେ ସବୁ କାମ କରିବା ହେଲା ହଁ ଆଉ ସେହି ବିଷୟଟା ହିଁ ଆମର ଘରେ ମ୍ୟାଡ଼ାମ୍ମାନଙ୍କୁ କହିବା ପାଇଁ ପଡ଼ିବ ନହେଲେ ସେମାନେ କାହିଁକି ଆମେ ହଁ ହଁ ଆମେ ମାସକୁ କୋଡ଼ିଏ ହଜାର କମାଉଥିବା ଆଉ ସିଠି ଗଲାପରେ ସେମାନେ କହିବେ ନାଇଁ ସମ୍ବଲପୁରୀ ଶାଢ଼ୀ ଆସିଛି ମ ଆଉ ଦେଖ ସେଇଟା ବାର ହଜାର କହୁଛି ତ ଏମିତି ହଁ ସେଇଟା ଅସମ୍ଭବ ଆଉ ସେଇଟା କରିବି ପାରବା ନାହିଁ ଅସମ୍ଭବ କିଛି ନୁହେଁ କିନ୍ତୁ କରି ପାରବା କିନ୍ତୁ ଆଉ କେତେବେଳେ ଆମକୁ ସୁଯୋଗ ମିଳିବ ତା'ପରେ ଯାଇକି ଆମେ କରିବା ତ ସେହି ହିସାବରେ ଆମେ ଟିକେ କ'ଣ କହୁଥିଲି ଭାଇ ମାନେ ଆମେ ଯେତେବେଳେ ବାହାରିବା ମ୍ୟାଡ଼ାମ୍ ମ୍ୟାଡ଼ାମ୍ ଦୁଇଟାକୁ ଟିକେ ମିଶାଇ ଦେଇକିରି ଆମେ ଦୁଇଭାଇ ଟିକେ ସେ ଆଗ ଆଡ଼କୁ ଟିକେ ବୁଲିଆସିଲେ ହୁଅନ୍ତାନି କି ତ ଇଏ ହଁ ହଁ ହଁ ଛାଡ଼ିଦେଇ ଗଲେ ହଁ ଗୋଟେ ଅଧଘଣ୍ଟା ପାଇଁ ଆମେ ଟିକେ ଯିବା ସିଆଡ଼େ ଟିକେ ବୁଲିକି ଆସିବା ଆଉ ଯାତ୍ରା ହେଉଛି ମାନେ ତ ପାନ ଫାନ ଟିକେ ନପକାଇଲେ ଟିକେ ଭଲ ଲାଗେନି ତେଣୁ ଯିବା ସିଆଡ଼କୁ ଟିକେ ହଁ ଆଉ ସିଆଡ଼କୁ ହଁ ଯେଉଁଠି କି ସେଇଠି ଟିକେ ମୁଁ ଦେଖୁଥିଲି ତ ମାନେ କେତେଟା ଖେଚୁଡ଼ିଆ ଟୋକାମାନେ ଅଛନ୍ତି ସେଇଠି ମ୍ୟାଡ଼ାମ୍ମାନଙ୍କୁ ଧରିକି ଗଲେ ଟିକେ ମୋ କାହାକୁ କେମିତି କିଏ ନହୁଏ ମୋ ମୋତେ ଟିକେ ଭଲ ଲାଗିବନାଇ କାହିଁକି ଦେଖିକି ଯଦି କିଏ କ'ଣ କହିଦେବ ବୋଲେ ଆଜିକାଲି ବିପି ଫିପି ନଥିଲା ଖାଦ୍ୟ ସାର ଖାଦ୍ୟ ଯାକ ମିଳୁଛି ଆଉ ସିଟି ବିପି ଫିପି ହେଇଗଲେ କାହାକୁ କ'ଣ କହି ଦେଇହେବ ସେଥିପାଇଁ ଆମେ ଖାଲି ଦୁଇ ଭାଇ ସେଠିକି ବୁଲିକି ଆସିବା କାଇଁ ମନ ହେଉଛି ତ ସେଇଠିକୁ ହଉ ହଉ ହଉ ହଉ ହଉ ହଉ ହଉ